ହଁ ମୁଁ ବହି ଏଇ ଆମ ପାଖ ଦୋକାନରୁ କିଣେ କାରଣ ସେଇଠାରେ ସବୁଠାରୁ ଶସ୍ତା ଯେକୌଣସି ଖାତାର ମୂଲ୍ୟ ବାହାରେ ଯଦି ଧର ପଚାଶ ଟଙ୍କା ସେଠି ମୁଁ କୋଡ଼ିଏ ପଚିଶି ଟଙ୍କାରେ ତାକୁ ପାଇପାରେ